ଏଠାକାର ମସର୍ ଜୀବିଙ୍କ କିଛି ଜାତି ଗୋଷ୍ଠୀ କନ ଚଇତା କାର ଏମାନେ ନଦୀ କୂଲରେ ରହେ ମାଛ ଧରି ଘର ଚଲାଏ ଏମାନେ ମାଛ ଧରିବା ଜାଣିଛି ଆଉ କିଛି ଜାଣେନା ମାଛ ଧରିକି ନିଜର ଘରଦ୍ୱାର ଚଲାଏ ପିଲାମାନଙ୍କୁ ପାଠ ପଢ଼ାଏ ଏମାନେ ଖାଲି ମାଛ ଧରିବା ଏକ ଜାଣୁଛି ଆଉ କିଛି ଧରିବ ଜାଣୁନାହିଁ ଆଉ ମାଛ ଧରିକି ନିଜ ଘରଦ୍ୱାର ଚଲାଏ ଏମିତିକି ନଦୀ କୂଲରେ ରହେ ନଦୀ କୂଲରେ ରହି ଘରଦ୍ୱାର ବନାଏ